ମୁଁ ବର୍ତ୍ତମାନ ପାଠ ପଢ଼ୁଛି ମୋର ଲକ୍ଷ୍ୟ ହେଲା ଇଏ ମୁଁ ପଢ଼ିଲେ ଗୋଟିଏ ସରକାରୀ ଚାକିରି କରିବି ମୁଁ ଚାକିରି କରିବା ପାଇଁ ଆମ ଘରେ ମୋତେ ବହୁତ ଭଲ ଭାବରେ ବଡ଼ ବଡ଼ ସ୍କୁଲରେ ପାଠ ପଢ଼ାଇଛନ୍ତି ମୁଁ ଗୋଟିଏ ଲକ୍ଷ୍ୟ କରିଛି ଯେ ମୁଁ ପାଠପଢ଼ି ଗୋଟିଏ ସରକାରୀ ଚାକିରି ପାଇବା ପାଇଁ ମୋର ଗୋଟିଏ ଲକ୍ଷ୍ୟ ଅଛି ମୁଁ ପଢ଼ିଲେ ମୋର ବହୁତ ଆଗକୁ କାମ ଦେବ ମୋର ବୁଦ୍ଧି ବଳ ବିକାଶ ହେବ ସେଥିପାଇଁ ମୁଁ ଇଏ ଚାକିରି ପାଇବା ପାଇଁ ମୁଁ ନଖାଇ ନପିଇ ବହୁତ ପରିଶ୍ରମ କରୁଛି ଦିନରାତି ସବୁ ପରିଶ୍ରମ କରୁଛି ଏବଂ ଟ୍ୟୁସନ୍ ଗଲାବେଳେ ସାର୍ ଯେଉଁ ଟ୍ୟୁସନ୍ରେ ଯେତେ ଗୁଡ଼ିଏ ପଢ଼ାନ୍ତି ସବୁ ମୁଁ ଧ୍ୟାନରେ ପଢ଼େ ସେ ସ୍କୁଲରେ ମଧ୍ୟ ପଢ଼ିଥାଏ ପଢ଼ିକି ପଢ଼ି ପଢ଼ି ମୁଁ ଆଗକୁ ଯିବାକୁ ଚାହେଁ ସେଥିପାଇଁ ମୋର ଲକ୍ଷ୍ୟ ଥିଲା ମୁଁ ଗୋଟିଏ ସରକାରୀ ସ୍କୁଲରେ ଗୋଟିଏ ଚାକିରି କରିବି ସେଥିପାଇଁ ମୁଁ ମୋର ଲକ୍ଷ୍ୟସ୍ଥଳ ପୂରଣ କରିବା ପାଇଁ ମୁଁ ସବୁବେଳେ ପଢ଼ୁଛି କିମ୍ବା ପଢ଼ିବାକୁ ଚାହୁଁଛି